ମୋତେ ହିନ୍ଦୀ ଆଉ ତେଲୁଗୁ ଫିଲିମ୍ ଦେଖିବାକୁ ବହୁତ ଭଲ ଲାଗେ ମୁଁ ସେମାନଙ୍କ ଫିଲିମ୍ ଥିଏଟର୍ ରେ ଓ ୟୁଟ୍ୟୁବ୍ ରେ ବି ମଧ୍ୟ ମୁଁ ଦେଖିଥାଏ ଓ ସେମାନଙ୍କୁ ପିନ୍ଧିଥିବା ଡ୍ରେସ୍ ମୁଁ ଅନଲାଇନ୍ ରେ ଅର୍ଡ଼ର୍ କରିଥାଏ ନହେଲେ ପାଖ ଦୋକାନରୁ ଅର୍ଡ଼ର କରିକି ତାକୁ ମୁଁ ପିନ୍ଧି ମୋ ସାଙ୍ଗ ମାନଙ୍କ ସହ କି କୌଣସି ଜାଗାକୁ ବୁଲିବାପାଇଁ ଗଲେ ସେମାନଙ୍କ ଫଟୋ ଉଠାଇ ମୁଁ ସୋଶିଆଲ୍ ମିଡ଼ିଆରେ ପୋଷ୍ଟ କରିଥାଏ